କାଲି ମୁଁ ଚିତ୍ରଲେଖାକୁ ଯାଇଥିଲି ଗୋଟିଏ କୁଲର୍ କିଣିଲି ସେ କୁଲର୍ ଟି ବହୁତ ଭଲ ଥିଲା ଭଲ କମ୍ପାନୀର ଥିଲା ତାର ରଙ୍ଗଟି ଧଳା ଥିଲା ସେଥିରେ ଚବିଶ ଲିଟର ପାଣି ପୁରେଇ ଆମେ ଏ ଯେଉଁ ଖରା ହେଉଛି ସେ ଗ୍ରୀଷ୍ମରୁ ଖରାରୁ ବି ମୁକ୍ତି ପାଇପାରିବା ସେ କମ୍ପାନୀଟି ବି ଭଲ ତାର ରଙ୍ଗ ତାର ସ୍ପିଡ଼ ଆଉ ତାର ପବନର ବେଗ ଏ ସବୁ ବହୁତ ଭଲ ଥିଲା ଯାହାଫଳରେ କି ସେ ଜିନିଷଟିକୁ ମୁଁ ଦେଖିଲା ପରେ ମୋର ଇଛା ହେଲା ମୁଁ ତାକୁ କିଣିଲି ତାକୁ କିଣି ଏବେ ଘରେ ଆମେ ବ୍ୟବହାର କରୁଛୁ